ଓଡ଼ିଶାରେ ପରିବହନ ଭିତ୍ତିଭୂମି ଭାରତର ଅନ୍ୟଭାଗ ସହିତ ତୁଳନା କରେ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ରାଜ୍ୟରେ ବୁଲିବା ପାଇଁ କିଛି କିଛି ବିକଳ୍ପ ମଧ୍ୟ ରହିଛି ଯେମିତି କି ଅମେ ଦୂର ଦେଶକୁ ଯିବା ପାଇଁ ଆମର ନିହାତି ଗାଡ଼ି ଟିଏ ଆବଶ୍ୟକ ଗାଡ଼ି ଟିଏ ନହେଲେ କେହି ଯିବା ପାଇଁ ପସନ୍ଦ କରୁନାହାନ୍ତି କାହିଁକି ନା ଚାଲିଚାଲି ଏବେ ଯିବା ପାଇଁ କୌଣସି ଲୋକ ପସନ୍ଦ କରୁନାହାଁନ୍ତି ସେଥିପାଇଁ ଗାଡ଼ିଟି ନିହାତି ଆବଶ୍ୟକ ଯେମିତି କି ଆମେ ଇଏ ଅଳ୍ପଲୋକ ହୋଇଥିଲେ ଆମେ ବାଇକ୍ ସାହାଯ୍ୟରେ ଯାଇପାରନ୍ତି ଦୁଇରୁ ତିନି ଲୋକ ହୋଇପାଇଲେ ତେଣୁ ତାଠୁ ଯଦି ଅଧିକ ଲୋକ ଆବଶ୍ୟକ ଯେମିତି ଦଶ ଆଠ ଲୋକ ହେଲେ ତା'ପାଇଁ ଅଟୋରେ ବ୍ୟବହାର କରାଯାଇଥାଏ କିନ୍ତୁ ତାଠୁ ଯଦି ଅଧିକ ଲୋକ ହେଲେ ଆମେ ବସ୍ ସାହାଯ୍ୟରେ ମଧ୍ୟ ଦୂର ଯେଗାକୁ ଯାଇକି ବୁଲେଇକି ଆସୁଛେ ଯେମିତି କି ଆମର ଓଡ଼ିଶା ଓଡ଼ିଶା ଟୁରିଜିୟମ୍ ବସ୍ ଆଦି ବିଭିନ୍ନ ପ୍ରକାର ଗାଡ଼ି ମଧ୍ୟ ଅଛି ଏହା ସାହାଯ୍ୟରେ ଲୋକମାନେ ମଧ୍ୟ ଦୂର ଯେଗାକୁ ଯାଇକି ଯାହା ବୁଲିବା କଥା ନିଜ ନିଜ କାମ ମଧ୍ୟ କରିପାରୁଛନ୍ତି ଯେମିତି କି ଦୁଇଟି ବନ୍ଦର ଅଛି ବିମାନ ବନ୍ଦର ଝାରସୁଗୁଡ଼ାରେ ଗୋଟେ ଭୁବନେଶ୍ୱରରେ ଗୋଟେ ଭୁବନେଶ୍ୱରରେ ଜାଣିଥିବେ ସମସ୍ତେ ବିଜୁ ପଟ୍ଟନାୟକ ବନ୍ଦର ଅଛି ସେଇଟା ସବୁଆଡ଼େ ଜଣାଶୁଣା ବିମାନ ବନ୍ଦର ଏହା ଏଇ ସାହାଯ୍ୟରେ ଏଇ ବ ବିମାନ ବନ୍ଦର ସାହାଯ୍ୟରେ ଲୋକମାନେ ମଧ୍ୟ ଦୂର ଦୂରଦେଶମାନଙ୍କୁ ମଧ୍ୟ ଯାଇ ପାରୁଛନ୍ତି କମ୍ ସମୟ ଭିତେରେ